ଆମ ରାଜ୍ୟରେ ଶିକ୍ଷା ବ୍ୟବସ୍ଥାରେ ଓଡ଼ିଆ ଭାଷାର ଭୂମିକା ଅନେକ ପ୍ରଥମରୁ ଦଶମ ଶ୍ରେଣୀ ଯାଙ୍କେ ପିଲାମାନେ ଯେଉଁ ସ୍କୁଲ୍ ବା ସ୍କୁଲ୍ରେ ପଢ଼ୁଛନ୍ତି ସେ ସବୁଥିରେ ସାଧାରଣତଃ ଓଡ଼ିଆ ଓଡ଼ିଆ ପ୍ରତିବନ୍ଧକ ଓଡ଼ିଆ ସବଜେକ୍ଟ ଗୋଟେ ନିହାତି ରହୁଛି ଏବଂ କମ୍ପଲ୍ସରି ଓଡ଼ିଆ ଭାଷା ବି ପଢ଼ାଯାଉଛି ଯେତିକ ସରକାରୀ ସ୍କୁଲ୍ ଅଛି ସେ ସରକାରୀ ସ୍କୁଲ୍ମାନଙ୍କରେ ଓଡ଼ିଆ ପାଠ ପିଲାମାନେ ପଢ଼ି ଥାଆନ୍ତି ପ୍ରଥମରୁ ଦଶମ ଯାଙ୍କେ ଆଉ ଯେଉଁମାନେ ଇଂଗ୍ଲିଶ୍ ପାଠ ପଢ଼ୁଛନ୍ତି ଇଂଗ୍ଲିଶ୍ ମିଡ଼ିୟମ୍ରେ ଏବେ ବି ସେମାନେ ମଧ୍ୟ ଗୋଟିଏ ଓଡ଼ିଆ ସବଜେକ୍ଟ ତାଙ୍କର ରହୁଛି ଏବଂ ଓଡ଼ିଆରେ ପରୀକ୍ଷା ଦବାକୁ ପଡ଼ିଥାଏ ଯଦି ଯେଉଁମାନେ ଓଡ଼ିଆ ଭାଷା ଜା ଓଡ଼ିଆ ପଢ଼ି ନାହାନ୍ତି ତାଙ୍କୁ ଚାକିରୀ କ୍ଷେତ୍ରରେ ବହୁତ ଅସୁବିଧା ସମ୍ମୁଖୀନ ହେବାକୁ ପଡ଼େ ତେଣୁ ଯେକୌଣସି ଜାଗାରେ ଆପଣ ଚାକିରୀ ଆବେଦନ କରିବେ ଯଦି ଓଡ଼ିଆ ନ ଜାଣିଛେ ତାହେଲେ ତାକୁ ଚାକିରୀ ମିଳିପାରେ ନାହିଁ ଏବେ ସରକାରୀ କାଗଜ କଲମରେ ମଧ୍ୟ ଓଡ଼ିଆରେ ଓଡ଼ିଆରେ ସବୁ ଦସଖତ ହେଇ ଲେଖା ହେଉଛି ଏବଂ ଓଡ଼ିଆ ଭାଷାର ଉନ୍ନତି ପାଇଁ ସରକାର ବହୁତ ବଡ଼ ବଡ଼ ସମ୍ମିଳନୀ କଲେଣି ଓଡ଼ିଆ ଭାଷାକୁ ଆଗେଇ ନେବା ପାଇଁ ବର୍ତ୍ତମାନ ଆମର ଯେକୌଣସି ଦୋକାନ ହଉ ବଜାର ହଉ ଯେତିକ ଦୋକାନ ଅଛି ସେଇ ଦୋକାନ ମାନଙ୍କରେ ନେମ୍ ପ୍ଲେଟ୍ ଗୁଡ଼ା ଯୋଉ ଲଗାହେଉଛି ସେଗୁଡ଼ାକ ମଧ୍ୟ ଓଡ଼ିଆ ଭାଷାରେ ଲେଖା ଯାଉଛି ତେଣୁ ଓଡ଼ିଆ ଭାଷାର ଓଡ଼ିଆ ଭାଷାର ଭୂମିକା ଉନ୍ନତ